ଏକ ଜାନୁଆରୀ ଦୁଇ ହଜାର ଏକୋଇଶ ପାଞ୍ଚ ନଭେମ୍ବର୍ ଦୁଇ ହଜାର ଉଣେଇଶ କୋଡ଼ିଏ ଡିସେମ୍ବର୍ ଦୁଇ ହଜାର ବାଇଶ ପଚିଶ ଅଗଷ୍ଟ୍ ଦୁଇ ହଜାର ତେଇଶି କୋଡ଼ିଏ ଫେବୃଆରୀ ଦୁଇ ହଜାର ଚବିଶ